ବଜାରରୁ ରେଡିମେଡ୍ର କପଡ଼ା ନ କିଣି ଆମେ ହାତ ତିଆରି କପଡ଼ା ଏଥିପାଇଁ କିଣିଥାଉ ଯେପରିକି ହାତ ତିଆରି କପଡ଼ାର ମାପ ସଠିକ୍ ହୋଇଥାଏ ପ୍ରଥମତଃ କପଡ଼ାର ଚାହିଦା ଟିକିଏ ଅଧିକ ଥାଏ ମାତ୍ରା ଟିକିଏ କମ୍ ଥାଏ ଏବଂ ହାତ ତିଆରି କପଡ଼ାର ରଙ୍ଗ ଅତି ଶୀଘ୍ର ଧୋଇନଥାଏ କିନ୍ତୁ ରେଡିମେଡ୍ର କପଡ଼ା ଅତି ଶୀଘ୍ର ଧୋଇଦେଇ ଧୋଇ ରଙ୍ଗଟା ଧୋଇ ହୋଇଯାଇଥାଏ ଏବଂ ଦ୍ଵିତୀୟତଃ ତା'ର ମାତ୍ରା ଟିକିଏ ଅଧିକ ଥାଏ ଯାହା ଦ୍ୱାରା ଆମେ ସେ କପଡ଼ା ଅଧିକ ଦିନ ବ୍ୟବହାର କରି କରି ପାରିନଥାଉ ସେ କପଡ଼ା ଅଧିକ ଦିନ ବ୍ୟବହାର କରିବା ଦ୍ୱାରା ତାର ରଙ୍ଗ ଧୋଇଯିବ ଏବଂ ସେ ବହୁତ ଶୀଘ୍ର ଚିରି ହୋଇଯାଇଥାଏ ତ ରେଡିମେଡ୍ର କପଡ଼ା ହୁଏତ ବଜାରରେ ଅଧିକ ଦାମ୍ରେ ବିକ୍ରି ହୋଇଥାଏ କିନ୍ତୁ ସେ ହାତ ତିଆରିର କପଡ଼ା କିଣି ନେଇ ସେମାନେ ତା'ର ମେସିନ୍ ଦ୍ୱାରା ସେମାନେ ତାକୁ ବାହାର କରି ମେସିନ୍ ଦ୍ୱାରା ସିଲେଇ କରି ସେମାନେ ଅଧିକ ଦାମ୍ରେ ବିକ୍ରି କରନ୍ତି କପଡ଼ାର ମାତ୍ରା ବଢ଼ାନ୍ତି କିନ୍ତୁ ଚାହିଦା କମାଇ ଦେଇଥାନ୍ତି ସେଥିପାଇଁ ଆମେ ହାତ ତିଆରିର କପଡ଼ା କିଣି ପିନ୍ଧିବାକୁ ପସନ୍ଦ କରିଥାଉ